ପଶୁପକ୍ଷୀଙ୍କ ଠାରୁ ମୁଖ୍ୟ ଉତ୍ପାଦଗୁଡ଼ିକ ହେଲା ପ୍ରଥମତଃ ଆମେ ଗାଈଗୋରୁଙ୍କ ଠାରୁ କ୍ଷୀର ପାଇଥାଉ ଏବଂ ସେଥିରୁ କ୍ଷୀରରୁ ମଧ୍ୟ ବିଭିନ୍ନ ପ୍ରକାର ଉତ୍ପାଦ ଯେପରିକି ଦହି ପନିର ଛେନା ଏସବୁକୁ କରି ବ୍ୟବସାୟ କରି ଆମେ ଲାଭବାନ୍ ହୋଇପାରିବା ଏହା ବାଦ୍ ବିଭିନ୍ନ ପ୍ରକାରର ପକ୍ଷୀ ବା କୁକୁଡ଼ା ଏମାନଙ୍କ ମାଂସକୁ ମଧ୍ୟ ବିକ୍ରି କରି ଲୋକମାନେ ଲାଭବାନ୍ ହୋଇଥାନ୍ତି ପ୍ରଥମତଃ ସେମାନେ ଜୀବଜନ୍ତୁଙ୍କୁ କିଣି ଆଣି ସେମାନଙ୍କର ଲାଳନପାଳନ କରି ଯତ୍ନର ସହ ସେମାନଙ୍କୁ ବଡ଼ କରିଥାନ୍ତି ଏବଂ ତା'ପରେ ସେମାନଙ୍କୁ ଠାରୁ ଉତ୍ପାଦ ପାଇବା ପାଇଁ ବିଭିନ୍ନ ପ୍ରକାର ପ୍ରକିୟାର ଅବଲମ୍ବନ କରିଥାନ୍ତି